ଆମର୍ ଘରେ କେ ବେମାର୍ ପଡ଼୍ଲେ ବଏଲେ କାଣା ଆମର୍ ଘରେ ତ ସବେ ବେମ୍ରିଆ ଅଛନ୍ ଆରୁ ମୋର୍ ମା' ର ଅଁଟା ପ୍ରୋବ୍ଲେମ୍ ମୋର୍ ବାପାର୍ ସୁଗର୍ ବ୍ଲଡ଼୍ ପ୍ରେସର୍ ଆର୍ ପାରାଲିସିସ୍ ଇ ଭିତ୍ରେ ଆମେ ସବୁ ଦିନେ ଏକା ସତ୍ଲା ସିଝା ଖାଇ ଖାଇ କରି ଚଲୁଚୁଁ ବେମାରୀମାନ୍କୁ ଯଦି ମସ୍ଲା ତେଲ୍ ଦେଇଦେମା ବଲେ ସାମାନ୍କର୍ ଦିହିଁ ଆର୍ କେନ୍ତା ହେବା ସମାନେ ଆରୁ ବଞ୍ଚବେ କାଁ ସବୁ ଥିରୁୁ ୱେଷ୍ଟ୍ ଖାନା ହେଟାନ ସଁତ୍ଲା ରୁଟିି ଖିଚ୍ଡ଼ି ଶାଗ୍ ଦାଏଲ୍ ଇଟା ଏକା ଆମର୍ ସବୁଦିନ ଖାଏସୁଁ ଛୁଆମାନ୍କୁ ତ ପସନ୍ଦ୍ ନେଇ ଲାଗେ ବାକି କାଁ କର୍ମା ବଡ଼୍ମାନ୍କଲାଗି ଛୁଆମାନ୍କୁ ଟିକେ ଦବେଇକରି ରଖ୍ବାର୍କେ ପଡ଼୍ସି ଛୁଆମାନ୍କର୍ଲାଗି ବାହାରୁ ଘିନି ଘୁନା କରି ଆନ୍ସୁଁ ଟିକେ ରଚେକେ ଆରୁ କେନେ ରାନ୍ଧି ରୁନ୍ଧା ହେବା ଘରେ ତ ସବୁବେଲେ ବେମାରୀ ଲାଗିଛନ୍ ନ ଆର୍ ମିର୍ଚା ମସ୍ଲା ତେଲ୍ ଖାଇକରି ସେମାନ୍କୁ କାଣା ଆର୍ ବେମ୍ରିଆ ବନେଇ ହେବା କେଁ ମାଆ ବେମ୍ରିଆ ବୁଆ ବେମ୍ରିଆ ମୋର୍ ବି ପାଇଲ୍ସ ଅଛେ ହେଲେ ମୁଇଁ ବି ଆର୍ ତେଲ୍ ମସ୍ଲା ନି ଖାଏବା ମାଛ ମାଂସ ବି ନାଇ ଏନ୍ତା କେବେ କେନ୍ କେନ୍ ଯୁଗେ ଟିକେ ଖାଇଦେଲେ ହେଇଯାଏସି ହେନ୍ତା ସିଝା ସତ୍ଲା ଖାଇ ଖାଇକି ଏକା ଆମେ ଚାଲିଚୁଁ ଆଜ୍ଞା